ହଁ ହ୍ୟାଲୋ ହଁ ମୁଁ ହଁ ମୁଁ ଗୋଟେ କାଠ ଦୋକାନ ମୋର ଅଛି ଆଉ ମୁଁ କାଠ ଗୁଡ଼ା ନେବା ପାଇଁ ଆପଣଙ୍କ ସାଙ୍ଗ କଥା ହେଉଛି ପ୍ଲାଏ ଯିବ କାଠ ଯିବ ସେ ପ୍ କାଠ ଯିବ ଆକାଶ କାଠ ଯିବ ଅଛି ସବୁ ଆପଣଙ୍କ ପାଖରେ ନା ହଁ ସେଇଥିପାଇଁ ଫୋନ୍ କରିଥିଲି ଯେ ମୋର ଗୋଟେ ମୋତେ ଗୋଟେ ବ୍ୟାଙ୍କର କାମ ମିଳୁଛି ତ ଟିକିଏ ଯଦି ଠିକ ଠିକ ରେଟ୍ରେ ଯଦି ସବୁ ମିଳିଲା ତା'ହେଲେ ମୁଁ ଯାଇକି ଆପଣଙ୍କ ପାଖରେ ଯାଇ ଦେଖା କରିବି ଆଉ ହଁ ହଁ ହଁ ହଁ ହଁ କହୁଛି କହୁଛି ହଁ ହଁ ହଁ ସେଟା ତ ଜାଣିଛି ଯେ ପ୍ଲାଏରେ କିଛି ଗୁଡ଼େ କାମ ହବ ତାର ସେ ସାଇଜ୍ ଗୁଡ଼ାକ ସବୁ କାଠ ଲାଗିବ ଆ ନାଇଁ ଏତେ କ୍ୱାଲିଟି ବାଲା ଦରକାର ନାହିଁ କାହିଁକିନା ମୁଁ ତ ଏତେ ଟଙ୍କା ସେମାନେ ଦେଇପାରିବେନି ଆଉ ଟିକେ ମିଡ଼ିଲ୍ କ୍ଲାସ୍ ଟାଇଫ୍ର ଟିକେ ଦରକାର ଆଉ କ'ଣ ପ୍ଲାଏ ଗୁଡ଼ା ଟିକେ ଭଲ ଦରକାର ପ୍ଲାଏ ଗୁଡ଼ାକ କାହିଁକି ପ୍ଲାଏ ଗୁଡ଼ାକ ଉପରେ ରହିବ ନା ତା' ଉପରେ ସୋ ମ ସୋ ମକେ ଲଗେଇକି କରିବାକୁ ପଡ଼ିବ ଆଉ ତେଣୁକରି ପ୍ଲାଏ ଗୁଡ଼ାକ ଟିକେ ଭଲ ଦରକାର କାଠ ଗୁଡ଼ା ଟିକେ କମ୍ ରେଞ୍ଜର ହେଲେ ବି ଚଳିବ

ହଁ ହଁ ହଁ ରେଟ୍ଟା ଟିକିଏ ରେଟ୍ଟା ଟିକେ ଦେଖିବେ ମେନ୍ କଥା ହେଲା ସେ ଆଉ ହଁ ଆମର ଏଇ ପାଖେରେ ମଧ୍ୟ ଅଛି କିନ୍ତୁ ମୁଁ ମୋତେ ଆପଣଙ୍କ ଆଡ଼୍ରେସ୍ ଜଣେ କହିଲେ ତ ମୁଁ ସେଇଥିଲାଗି ଆପଣଙ୍କ ସାଙ୍ଗରେ ହିଁ କଥାବାର୍ତ୍ତା କଲି ସେଥିଲାଗି ଆଉ ହଁ ହଁ ହଁ ସେ ବାହାଘର କାମ ଗୁଡ଼ିକ ବି କିଛି ଧରିଛି ସେ ପଲଙ୍କ ଫଲଙ୍କ ଗୁଡ଼ାକ ଧରିଛି ସେଇ କାମ ଗୁଡ଼ା ବି କରିବାର ଅଛି ଆଉ ସୋକେସ୍ ଆଉ ସେ ଅଫିସ୍ର ଗୋଟେ ସୋକେସ୍ ଦୋକାନରେ ଗୋଟେ ସୋକେସ୍ ଏମିତି ପ୍ରାୟ କାମ ଗୁଡ଼ାକ ଅଛି ତ ବ ବହୁତ ଗୁଡ଼େ କାଠ ଯିବ ଆପଣଙ୍କ ପାଖରୁ ହଁ କୁହନ୍ତୁ

ହଁ ହଁ ଆଜିକାଲି ତ ସେଇ ୱାର୍କର ହି ତ ମେନ୍ ଆଜିକାଲି ଆଉ ସେମାନଙ୍କ ଦ୍ୱାରା କାମ ଆଉ ହୁଁ ଠିକ୍ ଠିକ୍ ହଁ ହଁ ଠିକ୍ କଥା ଠିକ୍ କଥା ହଁ ହଁ ହଁ ନା ଆଡ଼ଭାନ୍ସ ମୁଁ ଫୁଲ ପେମେଣ୍ଟ ଚାଠ ଉଠେଇବି ମାନେ ମୁଁ ଫୁଲ ପେମେଣ୍ଟ ଦେଇକି ଉଠେଇବି କାହିଁକିନା ମୁଁ ମଧ୍ୟ ହଁ ମୁଁ ମଧ୍ୟ ଏଷ୍ଟିମେଟ୍ ଯେତିକି କରିଛି ମୋତେ ପାର୍ଟି ମଧ୍ୟ ପଇସା ସାଙ୍ଗେ ସାଙ୍ଗେ ଏଷ୍ଟିମେଟ୍ ପଇସା ଦେଇଦେଇଛନ୍ତି ମୁଁ କାଇଁକି ଆପଣଙ୍କୁ ପଇସା ବାକି ରଖିବି ମୁଁ ନଗଦ ଉପରେ ଆଣିବି ଟିକେ ମୋତେ କମ୍ ରେଟ୍ ମଳିଲେ ଖୁସି ହୁଅନ୍ତି ଆଉ ହଁ ନା ନା ମୋର ଫାଷ୍ଟ ଆପଣ ଯ ଏଷ୍ଟିମେଟ୍ କରିଦେବେ ସେତିକି ଟଙ୍କା ମୁଁ ସେତିିକି ଫାଷ୍ଟ ଦେବି ତାପରେ ଯାଇକି ଜିନିଷ ଆଣିବି ସେଇଥିରେ କିଛି ଅସୁବିଧା ନାହିଁଁ ହେଲା

ହଁ ଟ୍ରାନ୍ସପୋର୍ଟିଂଟା ସେଟା ଆପଣଙ୍କଣ ନା ଆମେ ନିଜ ହିଁ ଟ୍ରାନ୍ସପୋର୍ଟିଂ ଦେବାକୁ ପଡ଼ିବ ହଁ ସେଇଟା ହିଁ ଠିକ ହବ ଠିକ ହବ ହଉ ହଁ ହଁ ଠିକ୍ ଠିକ୍ ହଁ ହଁ ହଉ ହଉ ହଉ ହଁ ହଁ ହଁ ଆଜ୍ଞା ଆଜ୍ଞା

ହଁ ହଁ ହଁ ହଁ ହଁ ସେମିତିରେ ଅଛନ୍ତି ଲୋକ ବହୁତ ନେଇଯିବେ ହଁ ମୁଁ କାଲି ଦେବି ପରଦିନ ଦେବି ଏମିତି କହି ରହୁଛନ୍ତି ଆଉ ହଁ ହଉ ହଁ ହଁ ଠିକ୍ ଠିକ୍ ଠିକ୍

ଆଜ୍ଞା ଆଜ୍ଞା ହଉ ହଉ ମୁଁ ଫୋନ୍ କରିବି ଆପଣଙ୍କୁ ଆଜ୍ଞା